ମୁଁ ଗୋଟିଏ ଆଇରନ୍ କିଣିଥିଲି ଯାହାକି ଏକ ବର୍ଷ ଗ୍ୟାରେଣ୍ଟି ଥିଲା ମାତ୍ର ତା'ର ବ୍ୟବହାର କରିବାର ଚାରି ପାଞ୍ଚ ମାସ ଭିତରେ ଆଇରନ୍ଟି ତା'ର କଏଲ୍ ନଷ୍ଟ ହେଇଗଲା ଯାହାଦ୍ୱାରା କି ମୋତେ ଆର୍ଥିକ କ୍ଷତି ସହିବାକୁ ପଡ଼ିଲା ଏବଂ ମୁଁ ସେଇ କାମ କରିବା ପାଇଁ ଆଉ ଗୋଟିଏ ମୋତେ ଆଇରନ୍ କିଣିବାକୁ ପଡ଼ିଲା